ମୋବାଇଲ୍ ଫୋନ୍ ଯୋଗୁଁ ପିଲାମାନଙ୍କର ଆଖିଟା ଦୁର୍ବଳ ହେଇଯି ହେଇଯାଉଛନ୍ତି ପିଲାମାନେ ଦୁର୍ବଳ ମଧ୍ୟ ହେଇଯାଉଛନ୍ତି ଏବଂ ପିଲାମାନେ ଭଲ ରାସ୍ତାରେ ଯିବା ଅପେକ୍ଷା ଖରାପ ରାସ୍ତାରେ ଯାଉଛନ୍ତି ତେଣୁ ଦୟାକରି ସେମାନେ ମୋବାଇଲର ଭଲ ୟୁଜ କରନ୍ତୁ